ଅଠର ଦଶ ଦୁଇ ହଜାର ଚାରି ଆଠ ପାଞ୍ଚ ଦୁଇ ହଜାର ଉଣେଇଶି ଦଶ ଛଅ ଦୁଇ ହଜାର କୋଡ଼ିଏ ଦଶ ଦଶ ଦୁଇ ହଜାର ଦୁଇ ପଚିଶ ପାଞ୍ଚ ଦୁଇ ହଜାର